ରଙ୍ଗ କରିବା ପାଇଁ ମୋତେ ବ୍ଲୁ ରଙ୍ଗ ବହୁତ ଭଲ ଲାଗେ କାହିଁକି ମୁଁ ବ୍ଲୁ କଲର୍କୁ ବହୁତ ପସନ୍ଦ କରେ ଏବଂ ବହୁତ ବ୍ୟବହାର ବି କରେ କାହିଁକିନା ସେ ବହୁତ ସୁନ୍ଦର ଦେଖାଯାଏ ସେଥିପାଇଁ ମୁଁ ସବୁବେଳେ ସେ ତାକୁ ବ୍ୟବହାର କରେ ସେ ରଙ୍ଗ ଏତେ ସୁନ୍ଦର ଦେଖାଯାଏ ଯେ ମୋତେ ବହୁତ ବଢ଼ିଆଁ ଲାଗେ ଏବଂ ସମସ୍ତେ ଭଲ ବି ବୋଲନ୍ତି ପାଆନ୍ତି ଏବଂ ସମସ୍ତେ ବ୍ୟବହାର ବି କର କାହିଁକିନା ଏ ରଙ୍ଗ ବହୁତ ମାଧ୍ୟମରେ ବ୍ୟବହାର କରିବାକୁ ପଡ଼ିବ କାହିଁକି ବହୁତ ସୁନ୍ଦର ବି ଦେଖାଯାଏ ଘରର କୌଣସି ଜାଗାରେ ବି ଆପଣ ଏହି ରଙ୍ଗକୁ ଲଗାଇ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଏ ସେଥିପାଇଁ ମୁଁ ଏହି ରଙ୍ଗକୁ ମୋର ଅତି ପ୍ରିୟ ଭାବରେ ମୁଁ ଏହାକୁ ବ୍ୟବହାର କରେ ଏବଂ ବହୁତ ପସନ୍ଦ କରେ ମୋ ମନଠାରୁ ଅଧିକ ସେଥିପାଇଁ ମୁଁ ବ୍ଲୁ ରଙ୍ଗକୁ ଲଗାଏ ଲଗାଏ ମୋ ଘରର ସମସ୍ତ ଜାଗାରେ ମୁଁ ବ୍ଲୁ ରଙ୍ଗ ହେଇ କରେ ଏବଂ ବ୍ଲୁ ରଙ୍ଗରେ ମୋତେ ବହୁତ ବହୁତ ଭଲଲାଗେ ସେଥିପାଇଁ ମୁଁ ରଙ୍ଗକୁ ବ୍ୟବହାର କରେ ଏବଂ ବହୁତ ଦେଖିବାକୁ ବି ବହୁତ ସୁନ୍ଦର ଅଟେ